ଯେତେବେଳେ ଆମେ ଛୋଟ ଥିଲୁ ସେତେବେଳେ ଆମ ଘରେ ଗାଈ ପାଳନ କରାଯାଉଥିଲା ଗାଈକି ଆମେ ଘାସ କୁଣ୍ଡା ଚୋକଡ଼ ଇତ୍ୟାଦି ଦଉଥିଲୁ ବିରି ଦାନା ମଧ୍ୟ ଦିଆଯାଏ କୋଳଥ ଦିଆଯାଏ ଗାଈ ଆମକୁ ମାନେ ଗାଈ ପାଖରୁ ଆମେ ଉନ୍ନତି ହେଇଛୁ ଯିଏକି ଗାଈ ଆମକୁ ବହୁତ ପ୍ରକାର କ୍ଷୀର ଦେଇଥାଏ ଆମେ ବି କ୍ଷୀରରୁ ଛେନା ବି କରିଥାଉ ଲହୁଣୀ କରିଥାଉ ଏବଂ କୁକୁଡ଼ା ବି କିଛି ଦିନ ପାଳନ କରିଥିଲୁ ଯେଉଁଗୁଡ଼ାକକି ଅଣ୍ଡା ଆସେ କୁକୁଡ଼ା ଦେଇଥାଏ କୁକୁଡ଼ା ଅଣ୍ଡା ଦେଲା ଦେଲା ପରେ ଆମେ ତାକୁ ବିକିକିନା କିଛି ପଇସା ରୋଜଗାର କରୁଥିଲୁ ଏବଂ ତାର ମାଂସ ବି ମଧ୍ୟ ଆମେ ଖାଉ କୁକୁଡ଼ାର କ୍ଷୀର ତ ବିକିଥାଉ ମାଂସ ଯେଉଁଟାକି ଛେଳି ଆମେ ପାଳନ କରିନୁ ଛେଳି କିନ୍ତୁ ମାଂସ ଖାଇବାକୁ ମୋତେ ବହୁତ ପସନ୍ଦ ଲାଗେ କୁକୁଡ଼ା ମାଂସ ଖାଇବାକୁ ଏତେ ଯେତିକି ନ ପସନ୍ଦ ନ ଲାଗେ ଛେଳି ମାଂସ ଖାଇବାକୁ ବେଶୀ ପସନ୍ଦ ଲାଗେ ଏବଂ ଛେଳିକି ଆମେ ମୁଁ ଜାଣିଛି ଛେଳିକି ବିଭିନ୍ନ ପ୍ରକାର ପତର ତୋଳିକିନା ଦିଅନ୍ତି ଖାଇବାପାଇଁ କିନା କୁକୁଡ଼ାକୁ କୁକୁଡ଼ାକୁ ଛାଡ଼ିଦେଲେ କୁକୁଡ଼ା ବିଭିନ୍ନ ପୋକଜୋକ ଖାଇକିନା ତାର ଚଳିଥାଏ ତାକୁ ମଧ୍ୟ ଧାନ ମଧ୍ୟ ଦିଆଯାଏ କୁକୁଡ଼ାକୁ ଆଉ ଏବଂ ଗାଈ ଗାଈକି ଆମେ ପେଜ ତୋରାଣି ଇତ୍ୟାଦି ଦେଇଥାଉ ଖାଇବା ପାଇଁକିନା କାଇଁକିନା ତାଙ୍କୁ ପାଣି ଦରକାର ପାଣି ବି ମଧ୍ୟ ଦିଆଯାଇଥାଏ ତାଙ୍କୁ